ହ୍ୟାଲୋ ହ୍ୟାଲୋ ହଁ ନମସ୍କାର ଆଜ୍ଞା ଜାଣିପାରିଲେ ମୁଁ କିଏ ହଁ ମୁଁ ରିଷି କହୁଛି ଆର ବର୍ଷ ମାନେ ବିଫୋର୍ ଇୟର୍ରେ ଯେଉଁଟା ମୁଁ ନେଇଥିଲି ଏହି କିଲର୍ କମ୍ପାନୀରୁ ହି ମୁଁ ନେଇଥିଲି ଗୋଟେ ଜିନ୍ସ ପ୍ୟାଣ୍ଟ ନେଇଥିଲି ମୁଁ ଆପଣ ମନେ ଥିବ ହଁ ମୋର ବର୍ଥ ଡେ ଥିଲା ସେଥିପାଇଁ ନେଇଥିଲି ଆଉ କାଲି ବି ମୋ ବର୍ଥ ଡେ ଅଛି ସେଥିପାଇଁ ମୁଁ ଆଉ ଗୋଟେ ନେବାକୁ ଚାହୁଁଛି ତ ଆର ଥର ଯେଉଁଟା ନେଇଥିଲି ତା'ର କ୍ଵାଲିଟି ବି ଆପଣଙ୍କ ପ୍ୟାଣ୍ଟରୁ ଭଲ ରହୁଛି ଦେନ୍ ଗୋଟେ ବର୍ଷ ହେଲାଣି ବି ଏତେ କିଛି ଖରାପ ହେଇନି ଆପଣଙ୍କ ମାନେ ପ୍ରଡ଼କ୍ଟର ବ୍ରାଣ୍ଡଟା ମୋତେ ଭଲ ଲାଗିଲା ଦେନ୍ ମୁଁ ବି ଆମ ଫ୍ୟାମିଲି ମୋ ରିଲେଟିଭ୍ସ ମୋ ଫ୍ରେଣ୍ଡ ସର୍କଲ୍ ସମସ୍ତଙ୍କୁ ଆପଣଙ୍କ ପ୍ରଡ଼କ୍ଟ ନେବା ପାଇଁ କହିଛି ହଁ ଆପଣଙ୍କ ୟାର ସବୁ ପ୍ରଡ଼କ୍ଟ ମୋତେ ଭଲ ଲାଗିଲା ମୁଁ ଭାବିଥିଲି ବୋଧେ ଆପଣ ସବୁ ଯେଉଁଟା କହିଚନ୍ତି ସେଗୁଡ଼ା ମିଛ ହେଇଥିବ ବଟ୍ ନାହିଁ ସବୁ ଠିକ୍ ଠାକ୍ ଲାଗିଲା ଆପଣଙ୍କ ପ୍ରଡ଼କ୍ଟ ଉପରେ ମୋର ଯେଉଁଟା ଫାର୍ଷ୍ଟ ନେଇଥିଲି ଯୋଉ ପ୍ରଡ଼କ୍ଟଟା ସେଇଟା ଠିକ୍ ଠାକ୍ ଅଛି ବହୁତ ଭଲ ଅଛି ମୁଁ ପୁଣିି ଥରେ ବି ସେଇ ଠାରୁ ପର୍ଚେଜ୍ କରିବାକୁ ଚାହିଁବି ହଁ ଆପଣଙ୍କ ପ୍ରଡ଼କ୍ଟ ସବୁ ଠିକ୍ ଠାକ୍ ରହୁଛି ହଁ ମୁଁ ଚାହିଁବି କି ଆପଣ ତଥାପି ଯାହା ଯେତିକି ରହୁଛି ତା'ପରେ ବି ଆପଣ ଆପଣଙ୍କ ପ୍ରଡ଼କ୍ଟରେ ଆଉ ଟିକେ ଭଲ ସେ କରିପାରିବେ ହଁ ପାରିବେ ତଥାପି ବି ଆପଣଙ୍କ ପ୍ରଡ଼କ୍ଟ ସବୁ ବହୁତ ଭଲ ରହୁଛି ମାନେ ତା'ର କପଡ଼ା ବି ବହୁତ ମଜବୁତ ତା' ସହିତ ଇଲାଷ୍ଟିକ୍ ଆଉ ଚେନ୍ର କ୍ୱାଲିଟି ତା'ପରେ ବାକି ସବୁ ତା'ର ମାନେ କମ୍ଫର୍ଟେବଲ୍ ବି ବହୁତ ରହୁଛି ହଁ ମୁଁ ମୋ ଫ୍ରେଣ୍ଡସ ମାନଙ୍କୁ ସମସ୍ତଙ୍କୁ କହିବି ସାରିଚି ପୁଣିି ଥରେ ବି କହିଦେବି ଆପଣଙ୍କ ବ୍ରାଣ୍ଡରୁ ସବୁ ନେବା ପାଇଁ ଆଜ୍ଞା ଆଜ୍ଞା ନମସ୍କାର ହଁ ମୋର ଆଉ ଗୋଟେ ଅର୍ଡ଼ର୍ କରିଦିଅନ୍ତୁ ଆଉ ଗୋଟେ ଭଲ ବ୍ଲୁ କଲର୍ର ଜିନ୍ସ ଗୋଟେ ଅର୍ଡ଼ର୍ କରିଦିଅନ୍ତୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ କେବେ ଆସି ପହଞ୍ଚିବ ଆଚ୍ଛା ଠିକ୍ ଅଛି ମୋତେ ଆଜି ଭିତରେ ମିଳିଯାଇଥାନ୍ତା ଯଦି ଭଲ ହେଇଥାନ୍ତୁ କାଲି ତ ହଉ କାଲି ସକାଳୁ ତ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ